ପୃଥିବୀ ପୃଥିବୀ ଗୋଟିଏ ଗ୍ରହ ଯାହା ଆମକୁ ଆକର୍ଷିତ କରେ କାରଣ ମନୁଷ୍ୟ ପୃଥିବୀରେ ମନୁଷ୍ୟ ବଞ୍ଚିବା ପାଇଁ ସମଗ୍ର ଉପାଦାନ ବା ସାମଗ୍ରୀ ମଧ୍ୟ ରହିଥାଏ ଜଳ ବାୟୁ ବାୟୁ ମୃତ୍ତିକା ଆଦି ମନୁଷ୍ୟ ଜୀବନ ବଞ୍ଚିବା ପାଇଁ ଏକ ଏକ ଉପାଦାନ ଅଟେ ପୃଥିବୀରେ ଗଛଲତା ଜୀବଜନ୍ତୁ ସହ ସମ୍ପନ୍ନ ହୋଇ ରହିଥାଏ ନକ୍ଷତ୍ର ହେଉଛି ସୂର୍ଯ୍ୟ

କମ ଥାଏ ପୃଥିବୀ